ମୋ ବାଗିଚାର ରକ୍ଷଣ ବେକ୍ଷଣ କରିବା ସମୟରେ ଅନେକଗୁଡ଼ିଏ ସମସ୍ୟାର ସମ୍ମୁଖୀନ ହୋଇଥାଏ ଯେପରିକି ମଶା ମଧ୍ୟ ଅତ୍ୟଧିକ ହୋଇଥାଏ ଯେପରି ପୋକମାଛି ମଧ୍ୟ ହୋଇଥାନ୍ତି କାରଣ ବଗିଚାରେ ଅତ୍ୟଧିକ ଘାସ ଥିବାରୁ ସେଥିରେ ପାଣି ଜମିଯାଇଥାଏ ଯାହା ମଧ୍ୟ ସେଥିରେ ମଶା ହୋଇଥାନ୍ତି ଏବଂ ଗଛରେ ଛୋଟ ଛୋଟ ପୋକ ମଧ୍ୟ ଥାଏ ଯେଉଁଟାକି ପତ୍ରରେ ଲାଗିକିଥାଏ ଆଉ ଏହା ଅତ୍ୟଧିକ ବିଷାକ୍ତ ମଧ୍ୟ ହୋଇଥାଏ ତ ଯେତେବେଳେ ସଫାସଫି କରେ ସେହି ସମୟରେ ଅତ୍ୟଧିକ ମଶା ହୁଏ ଯାହାକି ବହୁତ ପୀଡ଼ା ମଧ୍ୟ ହୋଇଥାଏ ଏବଂ ପୋକଗୁଡ଼ିକ ପତ୍ରକୁ ଚୋବେଇଥାନ୍ତି ଯାହାକି ପତ୍ର ନଷ୍ଟ ହୋଇଥାଏ ଏବଂ ଗଛ ମଧ୍ୟ କେତେ ଗୁଡ଼ାଏ ମରିଯାଇଥାଏ ଏହି ପୋକ ମାଧ୍ୟମରେ